ଦର୍ଶକ ଏବଂ ମୃତ୍ତି ମଧ୍ୟରେ ସଂପର୍କ ହେଲା ଯେ ଦର୍ଶକ ତ ନିଶ୍ଚିତ ଭାବରେ ଖୁସି ହେବେ ଯିଏ କାରିଗର ଯିଏ କରିଛନ୍ତି ୟାକୁ ଯିଏ ସୃଷ୍ଟିକର୍ତା ସିଏ କେତେ ପାରଦର୍ଶିତା ଏବଂ କେତେ ଏହା ଆକର୍ଷଣୀୟ ହୋଇପାରିବ ତେଣୁ ତାଉପରେ ନିର୍ଭର କରୁଛି ଦର୍ଶକମାନଙ୍କର ଭିଡ଼ ଦର୍ଶକମାନଙ୍କର ଭାବ ବିହ୍ଵଳ ଦର୍ଶକମାନଙ୍କର ଭକ୍ତି ଏସବୁ ସେଇ କାରିଗରମାନଙ୍କର ପରାକ୍ରମ ଉପରେ ନିର୍ଭର କରୁଛି ଏବଂ ଉଚିତ ସମୟରେ ଯେଉଁ ବିଭିନ୍ନ ପର୍ବପର୍ବାଣି ଆମ ଓଡ଼ିଶାରେ ପ୍ରତିପାଳିତ ହେଉଛି ଦଶହରା ଠାରୁ ଆରମ୍ଭ କରିକି ଦେବା ଦେବୀଠୁ ଧରିକି ଗଣେଶ ପୂଜା ଠାରୁ ଧରିକରି କାଳୀ ପୂଜା ପର୍ଯ୍ୟନ୍ତ ଏ ସମସ୍ତ ମୂର୍ତ୍ତି ଏ ଯେଉଁ କାରିଗରମାନଙ୍କର ଦ୍ୱାରା ନିର୍ମାଣ ହୋଇଥାଏ ଏହା କେତେ ଉଚ୍ଚ କୋଟିର ହୋଇପାରେ ସେମାନଙ୍କର ଯେଉଁ ଶୈଳୀ ଯେଉଁ କୀର୍ତ୍ତି କୀର୍ତ୍ତିରାଜ ମାନେ ସବୁ ତାଙ୍କର ଅଭିଜ୍ଞାତା ବଢ଼େଇ ଥାଆନ୍ତି ଏହା କେତେ ଆକର୍ଷଣୀୟ ହୋଇପାରିବ ସେମାନଙ୍କର ପାରଦର୍ଶିତା କେତେ ଏବଂ ତାକୁ ନେଇକରି ଲୋକ ଭାବ ବିହ୍ଵଳ ହୋଇ ପଡ଼ନ୍ତି ଏବଂ ଭକ୍ତି ଭାବ ଲୋକଙ୍କର ଜାଗ୍ରତ ହୁଏ ଲୋକ ବିଭୋର ହୋଇପଡ଼ନ୍ତି ଭକ୍ତିରେ ସେହି କୀର୍ତ୍ତିରାଜ ସେହି କାରିଗରମାନଙ୍କର ହିଁ ତାଙ୍କର ପାରିଦର୍ଶିତା ଉପରେ ଏଇଟା ସମ୍ଭବ ହୋଇପାରିଥାଏ ତେଣୁ ଅନେକ ପର୍ବପର୍ବାଣି ପୂଜାପୁଜି ଏସବୁକୁ ନେଇକରି ଏମାନଙ୍କ ଭିତରେ ସେ ଯେଉଁ ଘନିଷ୍ଠତା ରହିଛି ବା ସମ୍ପର୍କ ରହିଛି ଏହା ଓଡ଼ିଶାର ଗର୍ବ ଏବଂ ଗୌରବ ଅଟେ